ହଁ ଯଥା ପାଞ୍ଚ ଛଅ ଦୁଇ ହଜାର ଚବିଶ ସାତେ ନଅ ଦୁଇ ହଜାର ଅଠର ଦୁଇ ଦୁଇ ଦୁଇ ହଜାର ଦଶ ତିନି ଚାରି ଦୁଇ ହଜାର ପନ୍ଦର ସାତ ବାର ଦୁଇ ହଜାର ଏକ